ନାଶା ଇସ୍ରୋ ସ୍ପେସ୍ ଏକ୍ସ ଭଳି ବଡ଼ ବଡ଼ ଆସୋସିଏସନ୍ ଏହା ହେଉଛି ଏକ ସେଟଲାଇଟ୍ ଯେଉଁଟାକି ବିଭିନ୍ନ ଦେଶର ବୈଜ୍ଞାନିକ ମାନେ ଗ୍ରହକୁ ଛାଡ଼ିଥାନ୍ତି ସେମାନେ ଜାଣିବାକୁ ଚାହାଁନ୍ତି ଯେ ଦେଶର ପାଣିପାଗ କ'ଣ କେତେବେଳେ କ'ଣ ହବ ତେଣୁ ସେମାନେ ବିଭିନ୍ନ ଏଜେନ୍ସି ବ୍ୟବହାର କରି ବ୍ରହ୍ମାଣ୍ଡକୁ ଛାଡ଼ିଥାନ୍ତି ନାଶା ନାଶାକୁ ଉଣେଇଶିଶହ ଅଠାବନ ମସିହାରେ ଛଡ଼ାଯାଇଥିଲା ନାସାର ଫୁଲଫର୍ମ ହେଉଛି ନ୍ୟାସନାଲ୍ ଏରୋନଟିକସ୍ ଆଣ୍ଡ ସ୍ପେସ୍ ଆଡ଼ମିିନିଷ୍ଟ୍ରେସନ୍ ଷ୍ଟେସନ୍ ନାସାରେ କଳ୍ପନା ଚାୱଲା କଳ୍ପନା ଚାୱଲା ଭଳି ଇଣ୍ଡିଆର ଜଣେ ବୈଜ୍ଞାନିକ ଯାଇଥିଲେ ଏବଂ ତାଙ୍କର ସେଠାରେ ମୃତ୍ୟୁବରଣ ହେଇଯାଇଥିଲା ଦ୍ଵିତୀୟରେ ହେଉଛି ଇସ୍ରୋ ଗୋଟେ ଗରବର କଥା ଯେ ଆମ ଭାରତର ବୈଜ୍ଞାନିକମାନେ ଏହା ମହାକାଶରେ ଛାଡ଼ିଥିଲେ ଇସ୍ରୋର ପୁରା ନାମ ହେଉଛି ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ ଯାହା ପାଖାପାଖି ଚାରି ପାଞ୍ଚ ମାସ ହବ ତାହା ଛଡ଼ା ଦେଇଛିି ତାହା ପୁଣି ଦକ୍ଷିଣ ଭାଗରେ କରାହେଇଛି ଯାହା କେଉଁ ଦେଶ ମଧ୍ୟ କରିପାରି ନ ଥିଲେ ତାହା ଓଡ଼ିଶା କରିପାରିଛି ତାହା ଭାରତ କରିପାରିଛି ଆମ ଦେଶର ବୈଜ୍ଞାନିକ ମାନଙ୍କ ପ୍ରତି ଆମର ଗର୍ବ ହେବା ଉଚିତ କାରଣ ସେମାନେ ଦେଶର ପାଣିପାଗ ଆମେ କିପରି ଜି ପି ଏସ୍ ବ୍ୟବହାର କରୁଛୁ କିପରି ଇଣ୍ଟରନେଟ୍ ବ୍ୟବହାର କରୁଛୁ ସେମାନେ ଜାଣିବା ପାଇଁ ବହୁତ ଜ୍ଞାନ ଲଗାଇ ବୈଜ୍ଞାନିକମାନେ ତାହାକୁ ମହାକାଶରେ ଛାଡ଼ିଥାନ୍ତି ଏବଂ ଆମେ ସୁବିଧାରେ ସବୁ ବ୍ୟବହାର କରିପାରିଥାଉ